କରୋନା କାରଣରୁ ପୂରା ଦେଶରେ ଯେତେବେଳେ ଲକଡ଼ାଉନ୍ ହୋଇଥିଲା କେତେବେଳେ ଯିଏ ଯାହା ଘରେ ରହେ ଯେକୌଣସି କାମ କରୁଥିଲେ ମୁଁ କିଛି ଜିନିଷ କରିବା ପାଇଁ ଚେଷ୍ଟା କରିଥିଲି ବାହାରକୁ ଯିବାପାଇଁ କୌଣସି ସୁବିଧା ନଥିବା ହେତ ଘରର ଯାହାବି କିଛି ଜିନିଷ ମୋତେ ମିଳିଥିଲା ତାହାଦ୍ୱାରା ମୁଁ ରୋଷେଇ କରିବା ପାଇଁ ଚେଷ୍ଟା କରିଥିଲି ଯେପରିକି ସମସ୍ତଙ୍କ ଘରେ ବାସି ଭାତ ଥାଏ ତାହାଦ୍ୱାରା ମୁଁ କିଛି ସକାଳ ଜଳଖିଆ କରିବା ପାଇଁ ଚେଷ୍ଟା କରିଥିଲେ ଏବଂ ଆଳୁକୁ ଚକଟି ତା'ର ବିଭିନ୍ନ ପ୍ରକାର ଉର୍ଦ୍ଦିଷ୍ଟ ଖାଦ୍ୟ ବନେଇବା ପାଇଁ ଚେଷ୍ଟା କରିଥିଲି ବାହାରକୁ ନ ଯାଇ ପାରୁଥିବା ହେତୁ ଚଟପଟା କିଛି ଜିନିଷ ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ ଘରୋଇ ଜିନିଷ ଦ୍ୱାରା ବହୁ ପ୍ରକାର ଜିନିଷ ମୁଁ ବନେଇକି ସମସ୍ତଙ୍କୁ ଖାଇବାକୁ ଦେଇଥିଲି ଯାହାଦ୍ୱାରା କି ଲକଡାଉନ୍ରେ ବହୁ କିଛି ଜିନିଷ ମୋତେ ଶିଖିବାକୁ ମିଳିଛି ଏବଂ ଚଟପଟା ଖାଦ୍ୟକୁ ବନେଇବାରେ ଶିଖିବାରେ ସୁବିଧା ହୋଇପାରିଛି